ନୃତ୍ୟକୁ ଆତ୍ମ ଅଭିବ୍ୟକ୍ତି କିମ୍ବା କାହାଣୀର ଏକ ରୂପ ଭାବରେ କିପରି ବ୍ୟବହାର କରାଯାଇପାରିବ ଆମ କୋରାପୁଟ ଜିଲ୍ଲାର ନୃତ୍ୟ ଢେମସା ନାଚ ବହୁତ ହୁଏ ଦେନ୍ ଓଡ଼ିଶାର ନୃତ୍ୟ ତ ଓଡ଼ି ଓଡ଼ିଶୀ ଡ୍ୟାନ୍ସ ବହୁତ ପ୍ରକାର ଡ୍ୟାନ୍ସ ଅଛି ଓଡ଼ିଶାରେ ଲୋକମାନେ ତ ଆଜିକାଲି ପାରମ୍ପରିକ ଦୂରେଇ ମର୍ଡନ ଡ୍ୟାନ୍ସ କରିବାକୁ ବହୁତ ପସନ୍ଦ କରନ୍ତି ସୋ ଆମର ଓଡ଼ିଶାର ଡ୍ୟାନ୍ସ ନୃତ୍ୟ ହଉଛି ଓଡ଼ିଶୀ ଡ୍ୟାନ୍ସ ଏଇଟାକୁ ବହୁତ ଫୋକସ ଦେବା ଦରକାର ପିଲାମାନଙ୍କୁ ଓଡ଼ିଶୀ ଡ୍ୟାନ୍ସ ଶିଖେଇବାର ବହୁତ